ମୁଁ କଲିକତା ଯାଉଥିଲି କଲିକତା ଗଲା ବାଟରେ ଯେଉଁ କୋରାପୁଟ ପଡ଼ୁଛି କୋରାପୁଟରେ ମୁଁ ଗଲାବେଳକୁ ଶୀତ ଦିନ ଘରଠୁ ଆଉ ସ୍ଵେଟର ନବାକୁ ମନେ ନାହିଁ ରହିଗଲା ମୁଁ ସେଇଠି ଗଲି ସ୍ଵେଟର ଦୋକାନରୁ ଗଲି ସ୍ଵେଟର ଦେଖିକିରି ବାଛିଲୁ ବାଛିିକିରି ଦୋକାନୀ କହିଲେ ଏଇ ସ୍ଵେଟରଟା ନିଅ ଭଲ ହବ ଇଏ ଦେହ ଶୀତ ଲାଗିବନି ତା'ର କଲର୍ ଯିବନି ସେ ତା'ର ଗରମ ଦେହ ରହିବ ଏ ଖରାପ ହବନି ବହୁତ ଦିନ ଯିବ ସେ ମୋତେ ବୁଝାଇଲା ପରେ ମୁଁ ସେଇ ସ୍ଵେଟରଟାକୁ ନେଲି ନେଲା ପରେ ଦେଖିଲି ପିନ୍ଧିଲା ବେଳକୁ ସ୍ଵେଟରଟା ପୁରା ସ୍ମୁଥ ଅଛି ତା'ର କଲର୍ ମଧ୍ୟ ଭଲ ତା'ର ଦେହକୁ ଲଗାଇଲେ ପୁରା ଶୀତ ଦିନରେ ଗରମ ଲାଗେ ସେ ଏକ୍ଚୁଆଲି ସେ ଜିନିଷ ସେ ଭଲ ଜିନିଷ ଦେଇଥିଲା ସେ କିଣିଲା ବେଳକୁ ମୋତେ କହିଲା ନାଇଁ ମୁଁ ପଚାରିଲି କେତେ ନାଇଁ ପାଞ୍ଚଶହ ଟଙ୍କା ଦିଅ ମୁଁ ସେ ପାଞ୍ଚଶହ ଟଙ୍କା ଦେଲି କିଣିକି ନେଲି ନେଲା ପରେ ମୁଁ କଲିକତା ଗଲି ବୁଲାବୁଲି କରି ଆସିଲା ବେଳକୁ ସେ ଜିନିଷ ଏତେ ସୁନ୍ଦର ଜିନିଷ ମାନେ ଆଉ ନକହିଲେ ସରେ ଦୋକାନ ବାଲାକୁ ମୁଁ ଧନ୍ୟବାଦ ଦଉଛି ଯେ ସେ ଜିନିଷଟାକୁ ସେ ମୋତେ ଏମିତି ଦେଇଛି ଆଉ ସବୁରେ ସବୁ ସମୟରେ ମନେ ପଡ଼ୁଛି ତାକୁ ମୁଁ ଧନ୍ୟବାଦ ଦଉଛି